ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର କ୍ରୀଡ଼ା ଖେଳାଯାଉଛି ତନ୍ମଧ୍ୟରୁ କ୍ରିକେଟ୍ ଫୁଟବଲ୍ ଭଲିବଲ୍ ଇତ୍ୟାଦି କ୍ରିକେଟ୍ ଓ ଫୁଟବଲ୍ ଖେଳି ଆମ ଅଞ୍ଚଳର ପିଲାମାନେ ବିଭିନ୍ନ ପ୍ରକାର ବନ୍ଧୁତ୍ଵପୂର୍ଣ୍ଣ ଟୁର୍ନାମେଣ୍ଟ ଅଂଶ ଗ୍ରହଣ କରିଛନ୍ତି ଏବଂ ଜେତିକି ବିଭିନ୍ନ ପ୍ରକାର ପଦକ ଓ ଟ୍ରଫି ମଧ୍ୟ ଆଣୁଛନ୍ତି ଖେଳ ଖେଳିବା ଦ୍ୱାରା ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଓ ଦକ୍ଷତା ରେ ବିକାଶ ହୋଇଥାଏ ଓ ଯାହା ଫଳରେ ସେମାନେ ସର୍ବଦା ସୁସ୍ଥ ସବଳ ହୋଇ ରହିଥାନ୍ତି ଆଉ ଏବଂ ବନ୍ଧୁତା ପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳିବା ଦ୍ୱାରା ଗ୍ରାମ ଗ୍ରାମ ମଧ୍ୟରେ ବନ୍ଧୁତ୍ଵର ବିକାଶ ଘଟିଥାଏ ଏବଂ ଗାଁ ଗ୍ରାମ ଗ୍ରାମ ନିଜ ନିଜକୁ ସାହାଯ୍ୟ କରିଥାନ୍ତି ଏହା ଦ୍ୱାରା ପିଲାମାନଙ୍କ ଦ୍ୱାରା କ୍ରିକେଟ୍ ଖେଳିବା ବା ଫୁଟବଲ୍ ଖେଳିବା ଦ୍ୱାରା ସେମାନେ ନିଜର ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଏବଂ ସବୁ କ୍ଷେତ୍ରରେ ଆଗେଇ ପାରୁଛନ୍ତି ଏହା ଦ୍ୱାରା ପିଲା ମାନଙ୍କର ସ ଶାରୀରିକ ଓ ମାନସିକ ମଧ୍ୟରେ ବିକାଶ ଘଟୁଛି ଏବଂ ସେମାନେ ବିଭିନ୍ନ ପ୍ରକାର କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ଟୁର୍ନାମେଣ୍ଟ ଇତ୍ୟାଦି ଜିତି ଗାଁର ନାଁ ରଖୁଛନ୍ତି ଏବଂ ଏଥି ସହ ସେମାନଙ୍କ ନିଜର ମଧ୍ୟ ଉନ୍ନତି କରୁଛନ୍ତି